ଛୋଟ ଵ୍ୟବସାୟ କହିଲେ ଯାହା ଅଳ୍ପ ପଇସା ବିନିଯୋଗ କରି ବା ଅଳ୍ପ ମଜୁରୀଆ ଲଗେଇ ଆମେ ଯେକୌଣସି ଜିନିଷ ପ୍ରସ୍ତୁତ କରି ତାକୁ ବଜାରରେ ବିକ୍ରୟ କରିବା ଏବଂ ଅଧିକ ପରିମାଣରେ ଲାଭ ପାଇବା ସେଇଟା ଆମ ପାଇଁ ଛୋଟ ବ୍ୟବସାୟ ଯାହାକି ଗୋଟେ ଅଗରବତି ବା ବଳିତା ସିଲେଇ ମେସିନ୍ ପକେଇ ମିନେରାଲ୍ ୱାଟର୍ ପ୍ରସ୍ତୁତ କରି କିମ୍ବା ଫିନାଇଲ୍ ପ୍ରସ୍ତୁତ କରି ଯଦି ଆମେ ବଜାରରେ ବିକ୍ରି କରିବା ତ ସେଥିପାଇଁ ଆମକୁ ଅଳ୍ପ ପୁଞ୍ଜି ବିନିଯୋଗ କରିବାକୁ ପଡ଼ିଥାଏ ବା ଅଳ୍ପ ମଜୁରୀ ପକେଇ ମଜୁରୀଆ ଲଗେଇ ଆମେ ଅଧିକ ପରିମାଣରେ ଲାଭ ପାଇଥାଉ ତେଣୁ ଏଇଟା ହେଉଛି ଛୋଟ ବ୍ୟବସାୟ ହଁ ଆମେ ଯେମତି ଆମର ଏଇଠି ସବୁ କ'ଣ କରୁଛନ୍ତି ନା ଅଗରବତୀ ତିଆରି କରି ବଜାରରେ ବିକ୍ରୟ କରୁଛନ୍ତି ତ ସେ ବାଗେ ବି ଅଳ୍ପ ପଇସା ଖଟେଇ ବହୁତ ଲାଭ ହେଉଛି ବା ବଡ଼ି ତିଆରି କରି ବା ଆଚାର ତିଆରି କରି ପାମ୍ପଡ଼ ତିଆରି କରି ଆମେ ଯଦି ବଜାରରେ ବିକୁଛେ ତ ଆମକୁ ଖର୍ଚ୍ଚଠାରୁ ଢେର ଲାଭ ମିଳୁଛି ଯାହାକି ଆମକୁ ଗୋଟେ ବ୍ୟବସାୟ କରିବା ପାଇଁ ହେଲେ ଲକ୍ଷ ପାଞ୍ଚ ଲକ୍ଷ ଦୁଇ ଲକ୍ଷ ଦର ଦରକାର ପଡ଼ୁନାହିଁ ଆମକୁ ପୁଞ୍ଜି ବିନିଯୋଗ କରିବା ପାଇଁ ପାଞ୍ଚରୁ ଦଶ ହଜାର ଟଙ୍କା ହେଲେ ବି ଆମେ ବ୍ୟବସାୟ କରିପାରୁଛୁ ତ ଏଇଟା ମୋ ହିସାବରେ ଛୋଟ ବ୍ୟବସାୟ ଆଉ ଯାହାକି ଅଳ୍ପ ପୁଞ୍ଜି ବିନିଯୋଗ କରି ଆମେ ବ୍ୟବସାୟ କରିପାରୁଛୁ